ଟେକ୍ନୋଲୋଜି କାରଣ ରୁ ବର୍ତ୍ତମାନେ ନିତିଦିନିଆ ଚଳନି ପାଇଁ ଆମକୁ ବହୁତ କିଛି ସୁବିଧା ହେଇପାରୁଛି ଏ ଆମର ଦୈନଦିନ ଜୀବନରେ ଟେକ୍ନୋଲୋଜି ହେଉଛି ମୁଖ୍ୟ କାରଣ ଆମେ ପ୍ରଥମ ଫୋନ ବ୍ୟବହାର କରୁଛେ ଦୂରରେ ରହୁଥିବା ଲୋକଙ୍କ ସହିତ ଆମେ ଯୋଗାଯୋଗ କରିବା ପାଇଁ ଫୋନ ହିଁ ବ୍ୟବହାର କରିଥାଉ ଆଗ କାଳରେ ଫୋନ ନଥିଲା ଚିଠି ଦ୍ଵାରା ଯୋଗାଯୋଗ ହେଉଥିଲା ଯେଉଁଟା କି ବହୁତ ବିଳମ୍ବ ହେଉଥିଲା ଆଉ ଟେକ୍ନୋଲୋଜି କାରଣ ରୁ ବର୍ତ୍ତମାନେ ସେଇଟା ଆମେ ସାଙ୍ଗେ ସାଙ୍ଗେ ଲୋକ ସହିତ କଥା ହେଇପାରୁଛୁ ତାକୁ ଦେଖି ବି ପାରୁଛୁ ଆଉ ଦେଶ ବିଦେଶର ଖବର କୁ ଆମେ ବି ଏଇଠି ବସିକିରି ନିଜ ଘରେ ବସିକିରି ଦେଖି ପାରୁଛୁ ଜାଣି ପାରୁଛୁ ଫେସବୁକ୍ ଟୁଇଟର ୱାଟସଆପ୍ ଆ ଏଇ ସବୁ ମାନେ ଟେକ୍ନୋଲୋଜି ଦ୍ଵାରା ଏହା ଦ୍ଵାରା ଆମେ ଦେଶ ବିଦେଶର ଖବର ସାଙ୍ଗେସାଙ୍ଗେ ପାଇ ପାରୁଛୁ ଯେଉଁଟା କି ଆମେରିକାରେ ସାଙ୍ଗେସାଙ୍ଗେ କ'ଣ ହେଇଛି ପାଞ୍ଚ ମିନିଟ୍ ପରେ ଆମେ ସେ ଖବର ଟାକୁ ଘରେ ବସି ବି ଜାଣି ପାରୁଛୁ ତେଣୁ ଟେକ୍ନୋଲୋଜି ଦ୍ଵାରା ମାନବ ସମାଜର ବିକାଶ ହୋଇଛି ସମାଜର ଉନ୍ନତି ହେଇଛି ତେଣୁ ଆ ଟେକ୍ନୋଲୋଜି ଏ ଏଇଟା ଜନସମାଜ ପାଇଁ ଏକ ବରଦାନ ସ୍ୱରୂପ